କୁକୁଡ଼ା ପାଳନ ଏକ ବହୁତ ବଢ଼ିଆ ଚାଷ ଏହାଦ୍ୱାରା ଆମର ଆମେ ବା କୃଷକ ମାନେ ବହୁତ ଉନ୍ନତି କରିଥାଉ ଆମେ କୁକୁଡ଼ା ଫୁକୁଡ଼ାକୁ ପୁରା ସଫା ସୁୁତୁରା ଜାଗାରେ ସବୁବେଳେ ରଖିଥାଉ ଆଉ କୁକୁଡ଼ାମାନେ ଆମକୁ କୁକୁଡ଼ା ପୋଷିବା ଦ୍ୱାରା ଆମର ଆର୍ଥିକ ପରିସ୍ଥିତି ବହୁତ ଭଲ ହେଇଥାଏ ତାଦ୍ୱାରା ଆମେ ଲାଭ ମଧ୍ୟ ପାଇଥାଉ ତାଙ୍କର ମାଂସ ବିକିବା ସହିତ ଆମେ ତାଙ୍କର ଅଣ୍ଡାକୁ ମଧ୍ୟ ବିକ୍ରି କରିଥାଉ ଏବଂ ଆମେ ନିଜେ ଖାଇବା ପାଇଁ ମଧ୍ୟ କୁକୁଡ଼ା ପାଳନ କରିଥାଉ ତାଙ୍କର ମାଂସ ଖାଇବା ପାଇଁ ଏବଂ ଏହା କରିବା ଦ୍ୱାରା ଆମ ଅଞ୍ଚଳର ବା ଆମ ଏରିଆର ଲୋକମାନେ ବହୁତ ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି କରିଥାନ୍ତି ଏହା ଆମ ଏରିଆରେ ବହୁତ ଭଲ ହେଇଥାଏ ଏବଂ ଏହା କରିବା ଦ୍ୱାରା ଆମର ଆରି ଆର୍ଥିକ ପରିସ୍ଥିତି ମଧ୍ୟ ବହୁତ ଭଲ ହେଇଥାଏ